ମୁଁ ଛୋଟ ବେଳରୁ ଦେଖି ଆସିଛି ଆମ ମାଆ ବହୁତ ଭଲ ପିଠା ବନାନ୍ତି ଆଉ ସେ ପିଠା ଖାଇବା ପାଇଁ କି ବହୁତ ଭଲ ଲାଗେ ସେ ପିଠା ପିଠା ଖାଇବା ପାଇଁ ବହୁତ ଭଲ ଲାଗେ ଆଉ ସେ ପିଠା ଆମେ ମୁଁ ବି ଶିଖିଛି ଆଉ ସେ ପିଠା ଏବେ ବି ତିଆରି କରୁଛି ଆଉ ଆଗକୁ ବି ତିଆରି କରିବି ଆଉ ପିଠା ବନାଇବା ପାଇଁ ମୋତେ ବି ବହୁତ ଖୁସି ଲାଗେ ପିଠା ମୁଁ ତିଆରି କରିବା ପାଇଁ ମୋତେ ବହୁତ ଭଲ ଲାଗେ ଆଉ ପିଠା ଖାଇବା ପାଇଁ ବହୁତ ଭଲ ଲାଗେ ତିଆରି କରିବା ପାଇଁ ବି ବହୁତ ଭଲ ଲାଗେ ଏବେ ବି କରୁଛି ଆଉ ଆଗକୁ ମଧ୍ୟ ବି ତିଆରି କରିବି କାହିଁକି ନା ସେ ପିଠା ସବୁ ମୋ ମାଆ ବନାନ୍ତି ମୋ ମାଆ ଶିଖିଛନ୍ତି ତାଙ୍କ ଆଈ ପାଖରୁ ତାଙ୍କ ମାଆ ପାଖରୁ ତାହେଲେ ତାଙ୍କ ମାଆ ପାଖରୁ ମୋ ମାଆ ଶିଖିଛନ୍ତି ମୋ ମାଆ ପାଖରୁ ମୁଁ ଶିଖିଲି ଏମିତି ଆଉ ଶିଖିଛି ଆଉ